ହ୍ୟାଲୋ ସାର୍ ମୁଁ ରଞ୍ଜନ ସାହୁ କହୁଛି ସେଥିରେ ଗୋଟିଏ ଶିଶୁ ଯେପରି ଜନ୍ମ ପ୍ରଥମ ବର୍ଷ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି ଓ ଏହି ଏଥିରେ ନବଜାତ ଶିଶୁ ଯେପରି ଜନ୍ମ ହୁଏ ତା'ର ଦେଖ ଭାଲ କେମିତି କରାଯାଏ ସେଥିପାଇଁ ଏଥିରେ ଅଛି କିଛି କଥା କହିବାକୁ ଯେପରି ପାଳନ ଲାଳନ କରନ୍ତି ସେ ଶିଶୁକୁ ସେ ନବ ନବଜାତ ଶିଶୁକୁ ସେଥିରେ ଅନେକ ଭଲ ଭାବରେ କରିଥାନ୍ତି ସେ ଶିଶୁକୁ ପ୍ରଥମେ ଶିଶୁଟିଏ ଜନ୍ମ ହେଲେ ତା ମା' ପେଟରୁ ପ୍ରଥମେ ତାହାକୁ ଭଲ ଭାବରେ ପୁଛା ପୁଛା କରି ଏକ ସ୍ଥାନରେ ରଖିଦିଅନ୍ତି ଓ ତା'ପରେ ତେଲ ଭଲ ଭଲ ତେଲ ଦେଇ ମାଲିସ୍ କରି ଭଲ ଭାବରେ ରଖନ୍ତି ଓ ତା'ର ମଧ୍ୟ କେତେ ଦିନ ଭଲ ଭାବରେ ଗଲେ ଏକୋଇଶିଆ ମଧ୍ୟ କରିଥାନ୍ତି ଓ ସେ ପ୍ରଥମ ବର୍ଷ ଭିତରେ ସେ ଶିଶୁ ସେ ରଙ୍ଗି ନଥାଏ ମଧ୍ୟ ଶୋଇକି ଖାଲି ଖେଳିଥାଏ ମଧ୍ୟ ମୁଁ ବହୁତ ଭଲ ହିସାବରେ ସେ ଶିଶୁ ପ୍ରଥମ ବର୍ଷରେ ରହିଥାଏ କାହିଁକିନା ସେ ଶିଶୁର ପ୍ରଥମ ବର୍ଷରେ ଭାତଖୁଆନି ଏକୋଇଶିଆ ଓ ଅନେକ କିଛି କିଛି ତା ଶିଶୁର ବି କିଛି କରନ୍ତି ଓ ସେଇ ସେଥିପାଇଁ ଏଥିରେ ନବଜାତ ଶିଶୁର ପ୍ରଥମ ବର୍ଷରେ ବିଷୟ ଏହିକି ରହିଅଛି ସେ ଶିଶୁର ଭଲ ଦେଖ ଭାଲ କରିବା ପାଇଁ ଏଥିରେ କୁହାଯାଇଛି ସେ ଶିଶୁକୁ କିପରି ପ୍ରଥମ ବର୍ଷରେ ରଖିଥାନ୍ତି ଭଲ ଭାବରେ ସେ ବିଷୟରେ ଏଥିରେ ମୁଁ କିଛି ଭଲ ଭାବରେ କହିକି ଯାଉଛି ଓ ଏତିକି ମୁଁ କହି ଶିଶୁର ବାବଦରେ ରଖୁଛି